ରଶ୍ମିତା ହଁ ଆଜି ଆମର ରାତ୍ରି ଭୋଜନ ପାଇଁ କ'ଣ ସବୁ ଟେବୁଲ୍ ବ୍ୟବସ୍ଥା ହୋଇଛି ଖାଇବା ପିଇବା ବ୍ୟବସ୍ଥା

ଆମର ତ ପ୍ରାୟ ରେଗୁଲାର୍ ସେଇଭଳି ଚାଲିଛି ପଚାଶ ଜଣ ଆସୁଛନ୍ତି ଆଜି ମଧ୍ୟ ଆମର ସେଇ ପଚାଶ ଜଣଙ୍କ ପାଇଁ ବ୍ୟବସ୍ଥା କର ତା'ପରେ ଯେତେ ଅଧିକା ଆସିଲେ ଆମେ ଦେଖିବା ହଁ ଫ୍ୟାମିଲି ଆସିପାରନ୍ତି ସିଙ୍ଗିଲ୍ ଆସିପାରନ୍ତି ଆମେ ଉଭୟଙ୍କ ପାଇଁ ବ୍ୟବସ୍ଥା କରିବା ତୁମେ ଟେବୁଲ୍ଟା ସଜାସଜ୍ଜି କରିଦିଅ ଆଉ ଥଣ୍ଡା ପାଣି ବ୍ୟବସ୍ଥା କରିଦିଅ ତାଙ୍କୁ ଉତ୍ତମ ବ୍ୟବହାର ଦେଖାଇବ ସେମାନେ ଯେମିତି ଭବିଷ୍ୟତରେ ଆମ ହୋଟେଲ୍କୁ ଆସିବେ

ହଁ ଆମ ଡାଇନିଂ ଟେବୁଲ୍ଟା ବି ଟିକିଏ ଭଲ ଭାବରେ ସଜାଇଦବ ଫୁଲ ରଖିଦେବ ଆଉ ପାଣି ବ୍ୟବସ୍ଥା କରିବ ଯେଉଁମାନେ ଆସିବେ ଗ୍ରାହକ ସେ ଗ୍ରାହକ ହେଉଛନ୍ତି ସେମାନେ ହେଉଛନ୍ତି ଆମର ଇଶ୍ୱର ସେଇମାନେ ଖୁସି ହେଲେ ପୁଣି ଆମ ରେଷ୍ଟୁରାଣ୍ଟ୍ଟା ଭଲ ଚାଲିବ ତେଣୁ ସବୁବେଳେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଦେଖାଇବ ସେମାନେ ଠାକୁରଙ୍କ ଭଳି ସେମାନେ ଖୁସିହେଲେ ଆମେ ଏ ରେଷ୍ଟୁରାଣ୍ଟ୍ ଭଲ ଚାଲିବ ତେଣୁ ସେ ଦିଗ ପ୍ରତି ତୁମେ ସବୁବେଳେ ଲକ୍ଷ୍ୟ ରଖିବ ହଁ ହଁ ଆଜି ଗୋଟେ ପରିବାର ଆନିଭର୍ସରୀ ଆସିବେ ବୋଲି ମୁଁ ଖବର ପାଇଛି ତେଣୁ ତୁମେ ସେମାନଙ୍କୁ ଟିକିଏ ବ୍ୟବହାର ଅତି ଉତ୍ତମ ବ୍ୟବହାର ଦେଖାଇବ ଆମ ରେଷ୍ଟୁରାଣ୍ଟ୍କୁ ପ୍ରଥମ ସ୍ଥାନ ଦେବେ ଏଠି ତୁମର ସବୁ ବ୍ୟବହାର ଉପରେ ନିର୍ଭର କରୁଛି ସବୁକିଛି ହଁ ନେଇଆସ ଗେଣ୍ଡୁ ବିଭିନ୍ନ ରଙ୍ଗର ବିଭିନ୍ନ କଲର୍ର ଗେଣ୍ଡୁ ଆଣି ତାକୁ ସଜାସଜି କରିଦିଅ ଆମର ସେମାନେ ଯେହେତୁ ତାଙ୍କର ବିବାହବାର୍ଷିକୀ ହଁ ହଁ ହଁ କେକ୍ ଅର୍ଡ଼ର୍ କରିଦିଅ କେକ୍ ବି କଟାହେବ ବିବାହବାର୍ଷିକୀରେ

ଆଇଟମ୍ ଟିକିଏ ଆମର ସେମାନେ ସାଧା ଉପରେ ଖାଇବା ପାଇଁ ବେଶୀ ପସନ୍ଦ କରୁଛନ୍ତି ତେଣୁ ଆମର ପନିର୍ ବ୍ୟବସ୍ଥା କରିବ ଛତୁ ବ୍ୟବସ୍ଥା କରିବ ଆଜିକାଲି ଟଙ୍କା ଉପରେ କିଛି ଫରକ ନାହିଁ ଲୋକମାନଙ୍କ ପାଖେ ଟଙ୍କା ଠିକ୍ ଅଛି କିନ୍ତୁ ବ୍ୟବହାର ଉତ୍ତମ ଦରକାର ଖାଇବା ପିଇବା ଟିକିଏ ଭଲ ଦରକାର ଯେମିତିକି ସେମାନଙ୍କର ସ୍ମରଣ ହୋଇ ରହିବ ଏବଂ ପରବର୍ତ୍ତୀ ଭବିଷ୍ୟତରେ ମଧ୍ୟ ସେମାନେ ଆସିବେ ତେଣୁ ତାହା ପ୍ରତି ଗୁରୁତ୍ୱ ଦିଅ ସବୁଠୁ ବଡ଼ କଥା ହେଉଛି ସେମାନଙ୍କୁ ଇଶ୍ଵରଙ୍କ ଭଳି ବ୍ୟବହାର ଦେଖା ଉତ୍ତମ ବ୍ୟବହାର ହଉ ଠିକ୍ ଅଛି ଚିକେନ୍ କର ହଁ ଠିକ୍ ଠିକ୍ ଅଛି ଠିକ୍ ଅଛି ଆମର ସାଧା ରଖ ପନିର୍ ରଖ ଛତୁ ରଖ ଏବଂ ନନ୍ଭେଜ୍ର ଆମର ଚିକେନ୍ ରଖ ଚିଙ୍ଗୁଡ଼ି ରଖ ଭଲ ହେବ ହଁ ହଁ ଯିଏ ଚାହିଁବେ ନନ୍ଭେଜ୍ ଚାଉମିନ୍ ଭେଜ୍ ଚାଓମିନ୍ ଆଉ ଚିଙ୍ଗୁଡ଼ି ଏଇସବୁ ଆମର ଇଏ କରିଦିଅ ଭେଜ୍ର ପନିର୍ କର ଛତୁ କର

ହଁ ହଁ ଆଚାର ଲୁଣ ଲଙ୍କା ଏହାକୁ ଗୋଟେ ବ୍ୟବସ୍ଥା କର ମୁଁ ରଖୁଛି ହଉ ଠିକ୍ ଅଛି ମୁଁ ରଖିଲି ହାଁ ହଉ ଗୁଡ଼୍ ନାଇଟ୍